ଯେତେବେଳେ ମୁଁ ଘରୁ ବାହାରି ଭୁବନେଶ୍ୱରରେ ଯିବାପାଇଁ ବାହାରିଥିଲି ସେତେବେଳେ ମୁଁ ରେ ଥିଲି ରେ ଥିବାବେଳେ ଗୋଟିଏ ଅଟୋଟା ମୁଁ ଭଡ଼ା କଲି ବଟ୍ ମୁଁ ଏୟାରପୋର୍ଟ୍ର ଟିକେଟ୍ଟା ଅଲ୍ରେଡ଼ି ଅନ୍ଲାଇନ୍ରେ ଆପ୍ଲାଏ କରିଦେଇଥିଲି ବଟ୍ ଯେଉଁ ଟ୍ୟାକ୍ସି ଡ୍ରାଇଭର୍ ଆଇ ମିନ୍ ଅଟୋ ଡ୍ରାଇଭର୍ଟା ମତେ ନେବାରେ ବିଳମ୍ବ କରିଦେଲା ବିଳମ୍ବ ହେବା ଯୋଗୁଁ ମୋର ଏୟାରପୋର୍ଟ୍ର ଫ୍ଲାଇଟ୍ଟା ମିସ୍ ହେଇଗଲା ସେଥିଯୋଗୁଁ ମୋ ଟିକେଟ୍ରେ ମୁଁ ଆଉ ଭୁବନେଶ୍ୱର ଯାଇପାରିବିନି ସେଥିଯୋଗୁଁ ସେହି ଟିକେଟ୍ର ପଇସା ମୁଁ ଫେରସ୍ତ ପାଇଁ ସେହି ଏୟାରପୋର୍ଟ୍ରେ ମୁଁ ଅନୁରୋଧ କରୁଥିଲି ତା ତା ସହିତ ସେ ଡ୍ରାଇଭର୍ ଭାଇ ଜଣେ ବି ମତେ ହେଲ୍ପ କଲେ ବି ଆସିଲା ବେଳେ ବାଟରେ ଟ୍ରାଫିକ୍ ରହିଯାଇଥିଲା ସେଥିଯୋଗୁଁ ଲେଟ୍ ହେଇଗଲା ସେଥିଯୋଗୁଁ ତାଙ୍କେ ମିସ୍ କରି କରିଦେଲେ ତାଙ୍କ ଫ୍ଲାଇଟ୍